ତ ମୋତେ କାମ୍ ଦର୍କାର୍ ଥିଲା ଏ ଗୁଜୁରାଟ ସୁରତ୍ ଦିଲ୍ଲୀ ତିନ୍ ଜାଗାରେ ଇ ଜାଗାରେ କାମ୍ କଲେ ଓ ହୋ

ମୋତେ କାମ୍ କର୍ବାର୍ ଥିଲା ଇ ବେଙ୍ଗ୍ଲୋର୍ ଜାଗାରେ ତ ମତେ ଭଲ୍ କାମ୍ କେନ୍ତା ମିଲ୍ବା ସେଟା ତମେ କହେବ

ପି ଏଫ୍ କେତେ କଟେ ଛବିଶ୍ ଦେଉଛି ନା ଓ ହୋ କେତେ ବଜେରୁ କେତେ ବଜେ ଡ୍ୟୁଟି ଆଠ୍ରୁ ଆଠ୍ ଆର୍ ଖାଏବାର୍ ଟାଇମ୍ କେତେ ବଜେ ଓହୋ କମ୍ପାନୀ ନେଇ ଦିଏ କେଁ ଓହୋ ନି ନିଜର୍ ରୁମ୍ ନେଲେ

ଆଚ୍ଛା ତ ଯଦି ଯେଦି ରୁମ୍ ମିଲ୍ବାର୍ ଥିଲେ ସେନ୍ତି ଜାଗା ମିଲ୍ଲେ ଭଲ୍ ହେତା ଆଉ ଯଦି ଦିଲ୍ଲୀରେ କେନ୍ତି ଚାଲିଛେ କାମ୍ ତ ଏ ରେଟ୍ ସୁରତ୍ ହଏ ସୁରତ୍ ସୁରତ୍ ଓ ଆଚ୍ଛା ମତେ ତ ମେନ୍ ବେଙ୍ଗ୍ଲୋର୍ରେ କର୍ବାର୍ ଥିଲା ଓହୋ

ଏକ୍ସଟ୍ରା କାମ୍ ହଁ ବି ମିଲେ କେତେ ଘଣ୍ଟାର ମିଲେ ଦୁଇ ଘଣ୍ଟା ଓଟିରୁ ଏକ୍ ଘଣ୍ଟାରେ କେତେ ଦିଏ